ମୁଁ ଗୋଟିଏ କୁର୍ତ୍ତାଟେ କିଣିଛି ଶାର୍ଟଟା ସେହିଟା ଦେଖିବାକୁ ବହୁତ ଗୁଡ଼୍ ଲୁକିଂ ଅଛି ଏବଂ ତା'ର କଲର ସଫା କଲେ ବି କଲର ଫେଡ଼୍ ହେଉନି ଆଉ ମୋତେ ବହୁତ ପିନ୍ଧିବାକୁ ବହୁତ କମ୍ଫଟେବଲ୍ ଲାଗୁଛି ଏବଂ ବହୁତ ମୋତେ ଫିଟ୍ ବି ହେଉଛି ମଧ୍ୟ